ହ୍ୟାଲୋ ଆଜ୍ଞା ଓମ୍ ପ୍ରକାଶ୍ ଷ୍ଟୁଡ଼ିଓ ମୋ ନାଁ ଶରତ କୁମାର ବେହେରା

ପାଞ୍ଚ ତାରିଖ ଦିନ ମୋର ଚାରଟା କଲ୍ ଅଛି ମୁଁ ଯାଇପାରିବିନି ମୁଁ ଆଉ ପାଞ୍ଚ ଦିନ ଛାଡ଼ିକି ଯାଇପାରିବି ଆଜ୍ଞା ହଁ ଦଶ ତାରିଖ ଦିନ ହେବ ମୋର ତମର କେତେଦିନ ଫଟୋ ତମର ଉଠିବ ଖାଲି ଫଟୋ ନା ଆଲ୍ବମ୍ ଫାଲ୍ବମ୍ କ'ଣ କରିବେ ନା ଭିଡ଼ିଓ ଫିଡ଼ିଓ କ'ଣ କରିବେ ଖାଲି ଫଟୋ ଆଲ୍ବମ୍ ହେଲେ ଆପଣଙ୍କର ସାତରୁ ଆଠ ହଜାର ଟଙ୍କା ପାଖାପାଖି ଲାଗିଯିବ ସାତରୁ ଆଠ ହଜାର ପାଖାପାଖି ଲାଗିଯିବ ସବୁ ଆଡ଼େ ଚାଲିଛି ମୋର ମୋର ତ ବାଇଡ଼ିଂ ଫାଇଡ଼ିଂ କରିକି ତମକୁ ଏଡ଼ିଟିଂ କରିକି ତମକୁ ତମ ଘର ମୁଁ ପହଞ୍ଚାଇଦେବି କ୍ୟାସେଟ୍ ଫ୍ୟାସେଟ୍ କରିକି ଦେବି ଟୋଟାଲ୍ ମୋର କ୍ୟାମେରାର ଭଲ କ୍ୱାଲିଟି ଅଛି ଫଟୋର ମୋର ହଁ ଯାଇପାରିବିନି କେଉଁ ଜାଗାରେ ତମର କହୁଛ ଗାଡ଼ି ଭଡ଼ାଟା ପୁଣି ଦେବାକୁ ପଡ଼ିବ ପୁଣି ତେଲ ପଇସାଟା ପୁଣି ସେଠିକି ଯିବା ପାଇଁ କି ଏକ୍ସଟ୍ରା ସେଠିକି ଗଲେ ତେଲ ଗୋଟେ ପାଞ୍ଚଶହ ଟଙ୍କା ତେଲ ଭଡ଼ା ପଡ଼ିବ ଆଉ ଖାଇବା ଫାଇବା ଖର୍ଚ୍ଚ ପୁଣି ଦେବାକୁ ପଡ଼ିବ ମୋର ପୁଣି ଦୁଇଟା ପିଲା ମୁଁ ନେବି କ୍ୟାମେରା ସେମାନଙ୍କର ପୁଣି ଖାଇବା ଫାଇବା ତେଲ ଖର୍ଚ୍ଚ ପୁଣି ଅଛି ମୁଁ ତ ଏକୁଟିଆ କରିପାରିବିନି ତ ମୁଁ ପୁଣି ଦୁଇଟା କ୍ୟାମେରା ନେଇକି ଯିବି ଦୁଇଟା କ୍ୟାମେରା ବଡ଼ କ୍ୟାମେରା ପୁଣି ନୂଆ କ୍ୟାମେରା ପୁଣି ନେଇକି ଯିବି

ଏକୁଟିଆ ହେଲେ ପୁଣି ଆମେ ଯୋଡ଼େ ପିଲାଏ ପୁଣି ନଗଲେ କେମିତି ହେବ ମୁଁ ତ ଏକୁଟିଆ ଆପଣଙ୍କ ପରିବାରରେ କେତେ ଜଣ ଯିବେ ଯେ ଦଶଜଣ ପରିବାର ସମସ୍ତେ ଉଠାଇବା ନା ସିଙ୍ଗିଲ୍ ସିଙ୍ଗିଲ୍ ଉଠାଇବେ ସେଠି ପୁଣି ଭଲ ଜାଗାଟା ଅଛି ନା ଅଧିକ ଫଟୋ ଉଠାଇବେନା ଆଉ ଅଧିକା ଫଟୋ ଭିଡ଼ିଓ ଫିଡ଼ିଓ କରିବେ ସେଇଟା କ'ଣ ଭଲ ପାର୍କ ଅଛି ଭଲ ମନ୍ଦିର ଅଛି ତୀର୍ଥସ୍ଥାନ ସେଇଟା ପୁଣି ହଁ ଭଲ ଆସିବନି ଭଲ ଆସିବ ଟୋଟାଲ୍ ଖୋର୍ଦ୍ଧା ଜିଲ୍ଲାରେ ମୋର ଭଲ ଫଟୋ ଫଟୋଗ୍ରାଗ୍ରାଫି ମୁଁ କରୁଛି ଓଡ଼଼ିଶା ବାହାରକୁ ପୁଣି ଯାଉଛି ଓଡ଼ିଶାରେ କରୁଛି ଫିଲ୍ମ ଫିଲିମ୍ ସବୁ କରୁଛି ମୋ କ୍ୟାମେରାରେ ଆଲବମ୍ ଫାଲବମ୍ ସିରିଏଲ୍ ସବୁ ମୋରି କ୍ୟାମେରାରେ ହେଉଛି ନା ଭଲ ତ ଉଠିବ ଆଉ ଭଲ ନଉଠିଲେ ଫଇସା ଫେରସ୍ତ କରିବ ଭଲ ଉଠିବନି କାହିଁକି ହଁ ସିନେରିଟା ଭଲ ଆସିବ ଆପଣ ପଚାରି ଦେଉନାହାନ୍ତି ଯେ ଆପଣଙ୍କ ଗାଁରେ ମୋ ନାଁଟା କହିକି ପଚାରିଦେବେ ଟିକେନାକୁ ପାହାଡ଼ ଉପରକୁ ଗଲେ ପାହାଡ଼ ଯାଇହେବ ଯାଇହେବନି ଯାଇ ହେବ ପାହାଡ଼ ଉପରେ ଭଲ ଭଲ ସ୍ଥାନ ଅଛି ଜାଗା ଅଛି ସୀତା କୁଣ୍ଡ ଗୋଟେ ଅଛି ପାଣ୍ଡାବ ଗୁମ୍ଫା ଗୋଟେ ଅଛି ଅନ୍ୟାନ୍ୟ ପାର୍କ ଫାର୍କ ଅଛି ଉପରେ ହଁ ସେଠି ବି ପୁଣି ଭଲ ହଁ ସେଠି ବି ଆସିବ ଭଲ ଫଟୋ ଉଠାଇ ପାରିବ ବାଟରେ ଉଠିବ ସବୁ ଆଡ଼େ ଉଠିବ ସେଠି ଆଉ ରାସ୍ତାରେ ପୁଣି ଭଲ ଭଲ ଫଟୋ ଉଠାଇବ ଭଲ ପାର୍କ ଅଛି ରାସ୍ତାରେ ଭଲ ସଫାସୁତୁରା ଅଛି ଭଲ ଫଟୋ ତମ ରାସ୍ତାରେ ପୁଣି ଉଠିବ ତମର ତା'ହେଲେ ତମ ଗାଡ଼ି ଖର୍ଚ୍ଚ ଖାଇବା ଖର୍ଚ୍ଚ ତେଲ ଖର୍ଚ୍ଚ ଫେଲ ଖର୍ଚ୍ଚ ମିଶିକି ଟୋଟାଲ୍ ତମର ଏଗାର ହଜାର ପାଞ୍ଚଶହ ଟଙ୍କା ପଡ଼ିଛି ଆଉ ହଁ ସବୁ ଟୋଟାଲ୍ ମିଶିକି ଆଉ କମାଇବି ବୋଲେ ଧର ପାଞ୍ଚଶହ ଟଙ୍କା ଖଣ୍ଡ କମାଇବି ଆଉ କେତେ କମାଇବି ଖାଇବା ଖର୍ଚ୍ଚ ଆଜିକାଲି ତେଲ ରେଟ୍ ପୁଣି ବଢ଼ିଗଲାଣି ଯୋଡ଼େ ଲୋକ ପୁଣି ଆମର ଯିବେ କି ନାହିଁ ଆପଣ କେତେ ଦେବେ କହୁଛନ୍ତି ସାତ ହଜାର ହେବନି ହେଲା ଆଜି ରେଟ୍ ବଢ଼ିଲାଣି ସାତ ହଜାର କ'ଣ ହେବ ଆଉ ନାହିଁ ସାତ ହଜାର ଦଶ ଏଗାର ହଜାର ହେଉଛି ତମେ ଯାହା ଆଉ ହଜାର କି ଦେଢ଼ ହଜାର କାଟିବେ ଆ ଏତେ କଟେଇଲେ ଆଉ କ'ଣ ଚାଲିବ ଏଇ ଆଉ ମୁଁ ତ ଆପଣଙ୍କଠୁ କମେଇକି କହିଲି ଆଉ ସବୁ ଆଡ଼େ ପୁଣି ଅଧିକ ଅଧିକ ପଇସା ନେଉଛନ୍ତି ନାହିଁ ଆପଣ ଆମ ଲୋକାଲ୍ ଏରିଆ ଲୋକ ଭଳିଆ ମୁଁ ସେଥିପାଇଁ କମାଇକି କହୁଛି ନ ବାହାରେ ତ ମୁଁ ସତର ହଜାର ଅଠର ହଜାର ଟଙ୍କା ନେଉଛି ଦଶ ଦିନ ଖଣ୍ଡେ ଲାଗିବଆଉ ଫଟୋ ଆପଣ ଦଶ ହଜାର ଟଙ୍କା ନଅ ହଜାର ଟଙ୍କା ଦେବେ ଫାଇନାଲ୍ କରିକି ଆଉ ପଡ଼ିବ ଯେ ତମେ ଏବେ ରଖନ୍ତୁ ଆଉ ପାଖକୁ ଗଲେ କଥାବାର୍ତ୍ତା ଆଉ ହଉ ରଖୁଛି